ଢେଙ୍କାନାଳ ଜିଲ୍ଲାରେ ଆଗ ଅପେକ୍ଷା ଏବେ ଉନ୍ନତି ମଧ୍ୟ ଘଟିଲାଣି ତଥାବି ଗ୍ରାମାଞ୍ଚଳ ମାନଙ୍କରେ ମାଟିରାସ୍ତା ଓ ସେଥିପାଇଁ ବର୍ଷାଜଳ ପଡ଼ିଲେ କାଦୁଅ ହେବାର ବହୁତ ସମ୍ଭାବନା ଅଛି ସେଠାରେ ବିଭିନ୍ନ ପ୍ରକାରର ପରିବେଶ ମଧ୍ୟ ମାଟିଜଳ ଯୋଗୁଁ ଅପରିଷ୍କାର ମଧ୍ୟ ହେଉଛି ମାନେ ରାସ୍ତାଘାଟରେ ପାଣି ଜମି ଲୋକମାନଙ୍କର ଯିବା ଆସିବାରେ ମଧ୍ୟ ଅସୁବିଧା ହେଉଛି ଆଉ ପାଣି ଲୋକମାନଙ୍କର ପାଣି ମଧ୍ୟ ଖରାଦିନେ ବହୁତ ଆବଶ୍ୟକ ହୋଇଥାଏ ଯାହାଫଳରେ କି ଲୋକମାନେ ବିଭିନ୍ନ ଦୂର ସ୍ଥାନ ରୁ ଯାଇକି ଧରିକି ଆସିବାକୁ ଅସୁବିଧାର ସମୁଖୀନ୍ନ ମଧ୍ୟ ହୋଇଥାନ୍ତି ସରକାରଙ୍କର ଯୋଜନା ଅନୁଯାୟୀ ଏବେ କିଛି ଯାଗାରେ ପ୍ରାୟ ପାଣି ଭଲ ମାତ୍ରାରେ ପହଞ୍ଚି ପାରିଛି କିନ୍ତୁ ବହୁତ ଗୁଡ଼ିଏ ଯାଗାରେ ଲୋକମାନେ ପାଣି ମଧ୍ୟ ପାଉନାହାନ୍ତି ଏବେ ବେସରକାରି ସଂସ୍ଥା ଓ ସରକାରି ସଂସ୍ଥା ମାନଙ୍କରେ ଲୋକମାନେ ନିୟୋଜିତ ହୋଇ କିଛି ଅର୍ଥ ଉପାର୍ଜନ କଲେଣି ଆଗ ଅପେକ୍ଷା ଏବେ ଲୋକମାନଙ୍କର ଉନ୍ନତିରେ ଆଗେଇ ଚାଲିଛି ତଥାବି ସରକାର କିଛି ଅଧିକ ପଦକ୍ଷେପ ନେବ ବୋଲି ଆମେ ଆଶା କରୁଛୁ